ଓଡ଼ିଆରେ ଅନେକ ଲୋକପ୍ରିୟ ଲେଖକ ବା କବି ଅଛନ୍ତି ସେମାନଙ୍କ ମଧ୍ୟରୁ ଗଙ୍ଗାଧର ମେହେର ଅନ୍ୟତମ ସେମାନଙ୍କର ଗଙ୍ଗାଧର ମେହେରଙ୍କର ବିଭିନ୍ନ କାବ୍ୟ ଏବଂ ଏଇଟା କବିତା ମଧ୍ୟ ଲେଖାଯାଇଛି ସିଏ ଏଁ ବରପାଲିରେ ଜନ୍ମଗ୍ରହଣ କରିଥିଲେ ତାଙ୍କ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ତାଙ୍କର ଦରିଦ୍ର ପରିବାର ହେତୁ ସିଏ ଅଧିକ ପାଠ ପଢ଼ିବାକୁ ଇଚ୍ଛା କରିଥିଲେ ମଧ୍ୟ ପରିସ୍ଥିତି ତାଙ୍କୁ ଖାପଖୁଆଇ ଦେଲାନାହିଁ ତେଣୁ ସେ ତଥାପି ଯାହା ଲେଖିଛନ୍ତି ଓଡ଼ିଆରେ ସିଏ ସବୁ ବି ଏ ଏମରେ ମଧ୍ୟ ଚଳୁଛି